ଆଗକାଳରେ ଟି ଭି ନଥିଲା ରେଡ଼ିଓ ହିଁ ଥିଲା ରେଡ଼ିଓ ପ୍ରିୟ ଥିଲା ପ୍ରିୟ ପ୍ରୋଗ୍ରାମ୍ ରେଡ଼ିଓରେ ବି ପ୍ରୋଗ୍ରାମ୍ ସବୁ ଦିଏ ଗୋଟେ କୃଷି ଦର୍ଶନ ଦିଏ ସିନେମା ଦିଏ ସଙ୍ଗୀତ ଆଉ ସବୁ ଯେଉଁ ନାଟକ ଦିଏ ପରିବେଷଣ କରାଯାଏ ଖେଳ ବି ଦିଏ ଏଗୁଡ଼ା ସବୁ ଶୁଣିବାକୁ ଭଲ ଲାଗେ ପାଖରେ ରେଡ଼ିଓ ରଖି ଲୋକମାନେ ରେଡ଼ିଓରେ ଚାହିଦା ସେତେବେଳେ ବହୁତ ଥିଲା କାହିଁକିନା ଟି ଭି ଯେଉଁ ପାଖରେ ନଥିଲା ଟି ଭି ବି ଦେଖା ଯାଉନଥିଲା ତେଣୁ ରେଡ଼ିଓରେ ଶୁଣିକି ସେଇଟା ରେଡ଼ିଓ ବି ମନୋରଞ୍ଜନ କାର୍ଯ୍ୟକ୍ରମ ବି ଦିଏ ବହୁତପ୍ରକାର ମନରଞ୍ଜନ କାର୍ଯ୍ୟକ୍ରମ ସେଗୁଡ଼ା ବି ଦିଏ ସେଗୁଡ଼ା ବି ଶୁଣିବାକୁ ଭଲଲାଗେ ତା'ପରେ ଏମିତି ରବିବାରରେ ବି ଭଲ ପୋଗ୍ରାମ୍ ଦିଏ ପିଲାମାନେ ବସିକି ସମସ୍ତେ ଏକାଠି ହେଇକି ବସିକି ଶୁଣନ୍ତି ସେଇଟା ବି ଦିଏ ରେଡ଼ିଓରେ ଏମିତି ସବୁ ବହୁତ ପ୍ରକାର ପୋଗ୍ରାମ୍ ସେଇଥିରେ ଦିଏ ତେଣୁ ରେଡ଼ିଓର ଚାହିଦା ବହୁତ ପୂର୍ବରୁ ରେଡ଼ିଓର ଚାହିଦା ବହୁତ ଥିଲା ଆଜିକାଲି ଟି ଭି ହେଇଗଲା ପରେ ରେଡ଼ିଓଟା ଆସ୍ତେ ଆସ୍ତେ ସେଇଟା ତା'ର ଚାହିଦା ଟିକିଏ କମିଗଲା କାରଣ ଟିଭିରେ ସେଇଟା ଦେଖିପାରିଲେ ଏଇଟା ସିନା ରେଡ଼ିଓରେ ଶୁଣୁଥିଲେ ଏଇନା କ'ଣ ଟିଭିରେ ଶୁଣିଲେ ଆଉ ବି ଦେଖିଲେ ତେଣୁ ରେଡ଼ିଓକୁ ଲୋକମାନେ ସେତେ ଇଏ କଲେନି ପସନ୍ଦ କଲେନି ଟିକିଏ ତା'ର ଚାହିଦା କମିଲା ଏ ଘରେ ଘରେ ସେତେବେଳେ ସମସ୍ତଙ୍କର ହିଁ ରେଡ଼ିଓ ଥିଲା ରେଡ଼ିଓରେ ହିଁ ସବୁକିଛି ଶୁଣିବାକୁ ପାଉଥିଲେ